ଓଡ଼ିଆ ଭାଷାର ଗୁରୁତ୍ୱ କେବଳ ଓଡ଼ିଶାରେ ଦେଖିବାକୁ ମିଳେ ସେହି କଥା ନୁହେଁ ବରଂ ଯେମିତିକି ହିନ୍ଦୀ ଏବଂ ବଙ୍ଗାଳୀ ପ୍ରଚଳିତ ଥିବା ଅନ୍ୟ ଅଞ୍ଚଳରେ ଓଡ଼ିଆ ଭାଷା ମଧ୍ୟ୍ୟ ଠିକ୍ ସେହିପରି ପ୍ରଚଳିତ ଭାଷା ଅଟେ ଏବଂ ବଙ୍ଗାଳୀ ଓଡ଼ିଆ ଏଇ ଭାଷା ତ ର ସମିଶ୍ରଣ ପ୍ରାୟତଃ ଦେଖିବାକୁ ମିଳେ କାରଣ ଓଡ଼ିଆ ଏବଂ ବଙ୍ଗାଳୀ ଶୁଣିବା ଏବଂ କହିବା ଠିକ୍ ସମାନ ପରି ଲାଗେ ଏବଂ ଏହିପରିକି ବଙ୍ଗାଳୀ ଏବଂ ଓଡ଼ିଆରେ କିଛି କିଛି କିଛି ଶବ୍ଦ ଅଛି ଯେ ଯାହାକି ଦୁଇଟି ର ଦୁଇଟି ଶବ୍ଦର ଅର୍ଥ ଗୋଟିଏ ହିଁ ଅର୍ଥକୁ ପ୍ରକାଶ କରିଥାଏ